ହ୍ୟାଲୋ ହଁ କହୁଛ ଶାନ୍ତି ନାନୀ କ'ଣ କରୁଥିଲ ଆଉ ରୋଷେଇବାସ ସରିଲାଣି ଆଉ କ'ଣ ତରକାରୀ କରିଛ ଆଉ ଚାଲୁନ ହେଉଛି ସମସ୍ତେ ପିକ୍ନିକ୍ ଏଇ ମାସରେ ତ ସବୁ ପିକ୍ନିକ୍ ଯାଉଛନ୍ତି ଚାଲୁନ ଆମେ ପିକ୍ନିକ୍ କରିବା ଆଉ ଏଇ ଯିବା ଏଇ ଯେଉଁ ଏଇ ପଟ କେନ୍ଦୁଝର ପଟେ ଯିବା ଯେଉଁ ଗୁଣ୍ଡିଚାଘାଇ ହେରିକା ଆଉ କେଉଁଦିନ କ'ଣ ଯିବା ହେଉଛି ଗାଡ଼ି ଭାଇଙ୍କୁ କହିବ ବୁଝା ବୁଝି ଗାଡ଼ି କରିବେ ଆମର ତ ଇଏ ଶୁଣୁନାହାଁନ୍ତି ଗାଡ଼ି ବୁଝା ବୁଝି କିଛି କହିଲା ବେଳକୁ ଶୁଣୁନାହାଁନ୍ତି ଆଉ କହିବ ଟିକିଏ ଭାଇଙ୍କି ଗାଡ଼ି ବୁଝିବେ ବୁଝିକି କହିବେ ଗାଡ଼ି ଫାଡ଼ି କଥା କହିବେ ଟିକିଏ ଆଉ କେତେକଣ ସେଇ ଡ୍ରାଇଭରକୁ କହିବେ କେତେ କ'ଣ କହିନେ କହିବେ ହଁ ପାଞ୍ଚଶହ ଦୁଇଶହ ତିନିଶହ କଟାଇବେ ଆଉ ଆଉ ଆଉ ବାନ୍ତି ହଁ ତୁମ ପରିବାର ଆମ ପରିବାର ତ ଯିବା ଆଉ ଆଉ କାହିଁକି କାହାକୁ ଲଗାଇବାକି ଗୋଟେ ବୋଲେରୋ ବୋଲେରୋଟେ କରିଦେବା ଆଉ ଯିବା କେତେଘରେ ବସିବା କୁଆଡ଼େ ବୁଲି ବୁଲାଇକି ବୁଲିବାକୁ ଗନେ ଏନ୍ଜୟ ଟିକିଏ କରିବାନା ଆଉ କେତେ ଘରେ ବସିକି ରୋଷେଇବାସ କରିବା ଆଉ ବାନ୍ତି ଫାନ୍ତି ତୁମେ କର କି ବାନ୍ତି ପାଇଁ ମେଡ଼ିସିନ ମେଡ଼ିସିନ ନେଇଯିବ ଆଉ ଯେଉଁ ଲେମ୍ବୁ ବି ନେଇଯିବ ପେପର୍ ଫେପର୍ ବି ନେଇଯିବ ପକାଇକି ବସି ପଡ଼ିବ ଆଉ ବାନ୍ତି କଲେ ଡୋର୍ ପଟେ ଡୋର୍ ପଟେ ବସି ବସି ପଡ଼ିବ ଭିତରକୁ ଭିତରେ ବସିବନି ଡୋର୍ ପଟେ ବସିଯିବ ବାନ୍ତି କଲେ ପଲିଥିନ୍ ସାଙ୍ଗରେ ଦୁଇଟା ନେଇଯିବା ଗାଡ଼ି ଫାଡ଼ି କାହିଁ କୋତରା କରିବା କି ପଲିଥିନ୍ ଦୁଇଟା ନେଇଯିବା ପଲିଥିନ୍ରେ ବାନ୍ତି କରି ଦେବା ପୁଣି ଫିଙ୍ଗି ଦେବା ଆଉ କ'ଣ କହିଲ ଖାଇବାନା ଆମେ ଯେଉଁ ରୋଷେଇ କରକି ଖାଇବାନି ରୋଷେଇ କରି ଖାଇଲା ମାନେ ଏ ଯେଉଁ ଆମେ ବୁଲି ପାରିବାନାହିଁ ନା ବହୁତ ଜାଗା ଏମିତି କ'ଣ ସେଟୁ ହୋଟେଲରୁ ହୋଟେଲରୁ ଖାଇଦେଲେ ଆମେ ଗୋଟେ ଜାଗାରୁ ଦୁଇଟା ଜାଗା ବୁଲିପାରିବା ସେପଟେ ଗୁଣ୍ଡିଚାଘାଇ ଅଛି ଯେଉଁ ସାନଘାଗରା ବଡ଼ଘାଗରା ଅଛି ଘଟଗାଁକୁ ଯିବା ଆଉ ଏ ସୀତା ପିଣ୍ଡି ଯିବା ସେପଟେ ଯେତିକ ଏରିଆ ଅଛି ସବୁ ବୁଲି ଦେବା ଆଉ ରୋଷେଇ କରି ଖାଇଲା ମାନେ ଆମକୁ ଟାଇମ୍ ଲାଗିବ ରୋଷେଇ କରିବାକୁ ଏ ହୋଟେଲରୁ ଖାଇଦେଲେ ସୁବିଧା ହବ ଘଟଗାଁ ପାଖରେ ଘଟଗାଁରେ ରହି ଆସିଲା ବେଳକୁ ଲାଷ୍ଟକୁ ଘଟଗାଁରେ ରହିବା ରହିକି ନଡ଼ିଆ ଫଡ଼ିଆ ପିଟିବା ମାଆଙ୍କ ଦର୍ଶନ କରିବା ଭୋଗ ରାଗ କରିକି ନଡ଼ିଆକୁ ନଡ଼ିଆକୁ ସାଙ୍ଗରେ ନେଇକି ପଳାଇ ଆସିବା ଆଣିଲେ ପିଠା ପିଠି କରି ଘରେ ଖାଇବା ହଁ ତୁମର କେତେଜଣ ଯିବେ ହଁ ହଁ ଏଇ ଆମର ସେଇ ତିନି ଚାରିଜଣ ଯିବା ଆଉ ସମୁଦାୟ ବୋଲେରୋରେ ଆଠ ଦଶଜଣ ବସନ୍ତି ସେମିତି ଆଠ ଦଶଜଣ ବସି ପଡ଼ିବା ଆଉ ଆଉ ତାନେ ରଖୁଛୁ ଏ ଭାଇକି କହିବ ଗାଡ଼ି ବୁଝା ବୁଝି କରିକି କହିବେ ଆଉ ରଖୁଛି